ବିଦ୍ୟାଳୟରେ ଚିତ୍ରକଳା ହେଉଛି ଗୋଟିଏ ଭଲ ଶିକ୍ଷା ଆମେ ବି ପଢ଼ୁଥିଲୁ ଶିଖୁଥିଲୁ ଚିତ୍ରକଳା ଡ୍ରଇଂ ଖାତାରେ ଆମେ ପିଲାବେଳରୁ କରୁଥିଲୁ ବରଗଛ ଚିଲିକା ବୁଡ଼ିବା ସୁର୍ଯ୍ୟର ଦୃଶ୍ୟ ନଈ କୂଳରେ ଗାଧେଇବା ଦୃଶ୍ୟ ବିଭିନ୍ନ ରକମର ପେଣ୍ଟିଂ ଆମେ ତା' ଦେହରେ କରୁଥିଲୁ ଡ୍ରଇଂରେ ତେଣୁ ସେଟାକୁ କରିବା ମଧ୍ୟ ଭଲ ସେଇଠୁ ପିଲାଙ୍କର ମୁଳୂଦୁଆ ସୃଷ୍ଟି ହୁଏ ଯେଉଁଟାକି ଭବିଷ୍ୟତରେ ସେମାନେ ବଡ଼ବଡ଼ ଆର୍ଟିସ୍ଟ ହେଇ ବାହାରନ୍ତି ବା ଚିତ୍ରକାର ହେଇ ବାହାରନ୍ତି ଦେଶ ଦୁନିଆରେ ସେମାନେ ଖ୍ୟାତି ଲାଭ କରନ୍ତି ତେଣୁ ପିଲାମାନଙ୍କର ସେ ପିଲାବେଳରୁ ଚିତ୍ରକଳା ଶିଖିବା ନିହାତି ଦରକାର